ଚା ଟି ହେଉଛି ସକାଳେ ଉଠିଲାବେଳେ ଚା ଟା ନିହାତି ଆବଶ୍ୟକ କାଇଁକି ନା ରାତିରେ ଶୋଇ ଶୋଇ ଉଠିଲା ବେଳକୁ ମାଇଣ୍ଡ ଫ୍ରେସ କରିବା ପାଇଁ ଚା ଟା କରିବାକୁ ପଡ଼ିଥାଏ ଆଉ ଚା ଟା ପି ଦେଲେ ତ ପୁରା ମନ ଶାନ୍ତି ହୋଇଯାଏ ହଉ ବହୁତ ସମୟ ଯାଏଁ ପାଠ ପଢ଼ିବାକୁ ପଡ଼ିଲେ ମଧ୍ୟ ଆମକୁ ଚା ପି ଦେବାକୁ ପଡ଼େ ତା ପରେ ମନଟା ପୁରା ଶାନ୍ତ ହୋଇଯାଏ ଆଉ ଚା କରିବା ପାଇଁ ମୁଁ ତ ପୁରା ବହୁତ ଭଲରେ ଚା କରେ ପ୍ରଥମେ ଶସପେନ୍ସରେ ପାଣି ବସାଏ ତା ଦିହରେ ଟିକେ ଚିନି ଚାପତି ପକାଇକି ତାକୁ ଫୁଟାଇ ଦିଏ ତା ପରେ ସେଥିରେ ଅଦା ତେଜ ପତ୍ର ଗୋଲମରୀଚ ସବୁ ପକାଇକି ସେଥିରେ ଚା କରେ ଆଉ ଚା ଟି ବହୁତ ସମୟ ଫୁଟିଲା ପାରେ ଚା'କୁ ଆଣିକି ପିଏ ନାଲି ଚା ବହୁତ କରେ କ୍ଷୀର ଚା କମ୍ ଟିକେ ପିଏ ତାପରେ ଆମେ ସମସ୍ତେ ଘରେ ମିଶି ଚା ପିଉ ସକାଳୁ ଉଠିକି ଆଉ ଚା ଟା ତ ବହୁତ ଭଲ ହୋଇଥାଏ ତାପରେ ତ ପୁରା ମାଇନ୍ଡ ଫ୍ରେସ ହୋଇଯାଏ ତା ପରେ ଆମେ ପିକି ନିଜ ନିଜର କାମ ସବୁ କରୁ